ମୁଁ କେବେ କେବେ ଗୋଷ୍ଠୀ ସହିତ ଦୌଡ଼ି ନାହିଁ କିମ୍ବା ସେମିତି ସୁଯୋଗ ଯେତେବେଳେ ମୋତେ ସୁଯୋଗ ମିଳିବ ମୁଁ ତା'ର ସୁପଦକ୍ଷେପ ନେବି ଓ ଦୌଡ଼ାରେ ଭାଗରେ ବି ଓ ବିଭିନ୍ନ କ୍ଷେତ୍ରରେ ଚାହିଁବି ମୁଁ ପ୍ରଥମରେ ଆସିବା ପାଇଁ ନିଶ୍ଚିତ ଚାହିଁବି ଦୌଡ଼ିବା ପାଇଁ କିମ୍ବା ଦୌଡ଼ିବା ଦ୍ୱାରା ଆମର ଶରୀରର ଭଲ ରହେ ଆଉ ଶରୀରର ମାନସିକ ମଧ୍ୟ ମାନସିକ କ୍ଷେତ୍ର ମଧ୍ୟ ଆମେ ଭଲ ରହୁ